ହ୍ୟାଲୋ ଭାଇ ମୁଁ ବେଲପଡ଼ାରୁ କହୁଥିଲି ମୁଁ ଜନ୍ମେଞ୍ଜୟ ସାମଲ କହୁଥିଲି ଭାଇ କାଲି ଯେଉଁ ରାତିରେ ମୁଁ କ୍ୟାବ ବୁକ୍ କରିଥିଲି ଆପଣ ଆଣିକି ମୋତେ ଭଲରେ ଛାଡ଼ିଥିବାରୁ ଅଶେଷ ଅଶେଷ ଧନ୍ୟବାଦ ଭାଇ